ରାଜ୍ୟ ଓ ଆମ ଗ୍ରାମାଞ୍ଚଳରେ ପାଳନ କରାଯାଉଥିବା ଧାର୍ମିକ ପର୍ବ ଓ ପର୍ବାଣୀ ଗୁଡ଼ିକ ଯେମିତି ଯେମିତିକି ଦୀପାବଳି ଇଦ୍ ତା'ପରେ ଦୂର୍ଗାପୂଜା ଗଣେଶପୂଜା କାଳୀ ପୂଜା ହୋଲି ଏହି ସବୁ ପର୍ବପର୍ବାଣୀ ଗୁଡ଼ିକ ଆମ ଅଞ୍ଚଳରେ ଗ୍ରାମାଞ୍ଚଳରେ ରାଜ୍ୟରେ ପାଳନ କରାଯାଏ ବହୁତ ନିଡ଼ାମ୍ବର ଭାବରେ ମଧ୍ୟ ପାଳନ କରାଯାଇଥାଏ ଆଉ ଏହିସବୁ ପର୍ବକୁ ବିଭିନ୍ନ ପ୍ରକାର ଜାକଜମକରେ ପାଳନ କରିଥାଉ ଆଉ ଲୋକମାନେ ଏଥିରେ ଯେଉଁମାନେ ବିଦେଶରେ ଥାଆନ୍ତି ସେମାନେ ମଧ୍ୟ ଘରକୁ ଆସିଥାନ୍ତି ଏହି ପର୍ବପର୍ବାଣୀରେ ସମସ୍ତେ ବନ୍ଧୁବାନ୍ଧବ ପରିବାରର ସମସ୍ତ ସଦସ୍ୟ ଏକଜୁଟ୍ ହୋଇ ସବୁ ପର୍ବପର୍ବାଣୀକୁ ଉପଭୋଗ କରିଥାଉ ସେଥିପାଇଁ ଯେତେବେଳେ ଯେହେତି ପର୍ବଗୁଡ଼ିକ ସବୁଠୁ ଭଲ ପର୍ବ ସେଥିପାଇଁ ଏହି ପର୍ବକୁ ଆମେ ନିଡ଼ାମ୍ବର ଭାବରେ ଆମେ ପାଳନ କରିଥାଉ